ହଁ ହ୍ୟାଲୋ ହଁ ହଁ ହଁ ହଁ ଫାଙ୍କା ହେଲେ ତ ଯିବି ବର୍ତ୍ତମାନ ମୋତେ କୁହନ୍ତୁ ଆପଣଙ୍କର ଟ୍ୟାପ୍ କେତେଟା ଲାଗିଛି ଆଚ୍ଛା ଖାଲି ଟ୍ୟାପ୍ ଲାଗିଛି ନା ଆଉ କିଛି କନେକ୍ସନ ଏକ୍ସଟ୍ରା ଅଛି ଆଚ୍ଛା କାମ କ'ଣ ହେବ କେବଳ ଟ୍ୟାପ୍ରେ କାମ ହେବ ତ ଆଚ୍ଛା ହଉ ଠିକ୍ ଅଛି ମୋତେ ମୁଁ କାଲି ଆପଣଙ୍କ ଘରକୁ ଯାଇକି ଦେଖିବି ଆଉ କାଲି ଦୁଇଟା ପରେ ମୁଁ ଫାଙ୍କା ଟିକେ ହେବି ନାହିଁ ନାହିଁ ମୁଁ ଯାଇକରି କେବଳ ଚେକ୍ କରିବା ପାଇଁ ଦେଖିକରି ଆସିବି ଚେକ୍ କରିକି ଆସିବି ଆଉ ହଁ ମୁଁ ହଁ ଜିନିଷ ମୋ ପାଖରେ ବି ଅଛି ତେଣୁ ଆପଣଙ୍କର କେଉଁ ଇଏର ଲଗାଇବେ କମ୍ପାନୀର ତ ଆପଣ ଦେଖିକରି ଚଏସ୍ କରିବେ ଜିନିଷ ମୋର ନିଜର ଅଛି ମୋର ନିଜର ଦୋକାନ ଅଛି କେଉଁ କେଉଁ କମ୍ପାନୀ ନେବାକୁ ଚାହୁଁଚନ୍ତି ଆଚ୍ଛା ସେ ଆପଣଙ୍କର ଆସିବ ଜାଗୁଆର କମ୍ପାନୀ ହେଲେ ବାରଶହ ଟଙ୍କା ଭଳିଆ ହେଇଯିବ ନାହିଁ ସେ ଆପଣଙ୍କର ପିସ୍ ଉପରେ ନିର୍ଭର କରେ ଆପଣ କେତେ ପିସ୍ ନେବେ ସାତ ପିସ୍ ହେଲେ ହଉ ଠିକ୍ ଅଛି ଦେଖିବା ସେ ଆପଣଙ୍କର ଏଗାରଶହ ହେଇଯିବ ବାରଶହ ଟଙ୍କା ନୁହେଁ ଆପଣଙ୍କୁ ଇଏ ଲଗାଇକି ଏଗାରଶହ ଟଙ୍କା ଫାଇନାଲ ହେବ ନାଇଁ ମୁଁ ଯିବିନି ମୁଁ ମିସ୍ତ୍ରୀ ପଠାଇବି

ନେଇ ଆସିବି ନାଇଁ ସେ ପାଇଁ ଆପଣ ଚିନ୍ତା କରନ୍ତୁନି ଭଲ ମିସ୍ତ୍ରୀ ପଠାଇବି କାମ କରିକିରି ଆସିବେ ତାପରେ ଦୁଇମାସ ପରେ ଆମେ ଆପଣଙ୍କ ଘରକୁ ଯାଇଁ ଫ୍ରି ସର୍ଭିସ୍ ବି ଦେବୁ ହଉ ଧନ୍ୟବାଦ